ହ୍ୟାଲୋ ଓଲା କଷ୍ଟମର କେୟାରରୁ କହୁଛନ୍ତି ନା ମୁଁ ଗତକାଲି ମାନେ ଦୁଇ ବାର ଦୁଇହଜାର ତେଇଶିରେ ଆପଣଙ୍କର ଗୋଟେ ଓଲା ବୁକ୍ କରିଥିଲି ଯେଉଁ ଗାଡ଼ିର ନମ୍ବର ଥିଲା ଓ ଆର ଜିରୋ ୱାନ୍ ଡି ଟୁ ଟୁ ୱାନ୍ ଜିରୋ ମୁଁ ସେଥିରେ ବସି କଟକ ସିଡ଼ିଏରୁ ବାଲିଯାତ୍ରା ପଡ଼ିଆ ପର୍ଯ୍ୟନ୍ତ ଆସିଥିଲି କିନ୍ତୁ ଭୁଲ ବଶତଃ ମୋର ବ୍ୟାଗଟି ସେଇ ଗାଡ଼ିରେ ରହିଯାଇଥିଲା ଯେଉଁଥିରେ କି ମୋର ପଇସା ବି କିଛି ଥିଲା ତାସହିତ ମୋର ମୋବାଇଲ୍ଟା ବି ରହିଗଲା ଦୟାକରି ସେଇଟାକୁ ଫେରସ୍ତ ପାଇବା ପାଇଁ ଆପଣ କିଛି ସାହାଯ୍ୟ କରିପାରିବେ କି